ସମୟର ସମୟ କ୍ରମେ ମଣିଷର ବ୍ୟବହାର ଚାଲିଚଲି ଚାଲି ବଦଲୁଛି ମଣିଷ ଯେମିତି ଦିନକୁ ଦିନ ବଦଲୁଛି ଠିକ୍ ସେହିପରି ଭାବରେ ମଣିଷ ତା'ର କଥା କହିବାର ଶୈଲୀ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଲିଛି ସମୟ ସମୟ କ୍ରମେ ଆମ ଓଡ଼ିଶାବାସୀଙ୍କ ଭାଷାରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି ଆମ ଓଡ଼ିଶା ଆମ ଓଡ଼ିଶାର ମାତୃଭାଷା ହେଉଛି ଓଡ଼ିଆ ପୂର୍ବ କାଳରେ ଓଡ଼ିଶାର ଲୋକମାନେ ଓଡ଼ିଆ ଭାଷା ଶୁଦ୍ଧ ଉଚ୍ଚାରଣ କରି କହୁଥିଲେ ଓଡ଼ିଶାବାସୀ ଓଡ଼ିଆ କହିବା ବେଲେ କୌଣସି ତ୍ରୁଟି ଦେଖାଯାଉନଥିଲା କିନ୍ତୁ ବର୍ତ୍ତମାନ ଲୋକମାନ ମାନେ ଆଉ ସଠିକ୍ ଭାବରେ ଓଡ଼ିଆ କହି ପାରୁନାହାନ୍ତି ଆମ ଓଡ଼ିଆ ଶବ୍ଦ ଭଣ୍ଡାର ଭଣ୍ଡାରରେ ଇଂରାଜୀ ଓ ହିନ୍ଦୀ ଶବ୍ଦର ବହୁଳ ପରିମାଣରେ ବ୍ୟବହାର ହେଉଛି ଆଜିକାଲି ଛୋଟ ପିଲାମାନଙ୍କୁ ମଧ୍ୟ ପ୍ରଥମେ ଓଡ଼ିଆରେ କଥା କହିବା ନଶିଖି ହିନ୍ଦୀ ଓ ଇଂରାଜୀ ଶିକ୍ଷା ଶିକ୍ଷା ଶିକ୍ଷା ଆଉ କେହି ହେଲେ ଶୁଦ୍ଧ ଓଡ଼ିଆ କହୁନାହାନ୍ତି ଯାହାଫଳରେ ଓଡ଼ିଆ ଭାଷା ଓଡ଼ିଆ ଭାଷା କଳୁଷିତ ହେବାକୁ ଓଡ଼ିଆ ଓଡ଼ିଆର ସଂସ୍ଥା ଆଉ କିଛି ଦିନ ପରେ ରହିବ ନାହିଁ ତେଣୁ ସମସ୍ତ ଓଡ଼ିଆବାସୀଙ୍କୁ ଅନୁରୋଧ କରିବି କି ସମସ୍ତେ ଶୁଦ୍ଧ ଓଡ଼ିଆ କୁହନ୍ତୁ ଏବଂ ଆଗାମୀ ପିଢ଼ୀକୁ ମଧ୍ୟ ଓ ଓଡ଼ିଆରେ ଭାଷ ଓ ଗୁରୁତ୍ୱ କ'ଣ କ'ଣ ଶିକ୍ଷା ଦିଅନ୍ତୁ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିବା ପାଇଁ ଉତ୍ସାହିତ କରନ୍ତୁ